ବିଜ୍ଞାପନ ଦେବା ପାଇଁ ବା ଅଧିକ ଲୋକଙ୍କୁ ଜଣେଇବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାଉ ଯେମିତିକି ଦେଖନ୍ତୁ ପ୍ରଥମତଃ ଆମର ହେଇଗଲା ଖବରକାଗଜ ଯଦି ଆମେ ଆମ ମାନେ ଅଞ୍ଚଳରେ ପ୍ରତ୍ୟେକ ଲୋକଙ୍କୁ ଜଣେଇବାର ଅଛି ତା'ହେଲେ ଖବରକାଗଜ ମାଧ୍ୟମରେ ଆମେ ବୋ ବିଭିନ୍ନ ପ୍ରକାରର ମାନେ ଲେଖା ବାହାର କରିକି ବା ଫଟୋ ଦ୍ୱାରା ମଧ୍ୟ ଲୋକମାନଙ୍କୁ ଜଣାଇ ପାରିବା ଯାହା ଦ୍ୱାରା ଲୋକମାନେ ଜାଣିପାରିବେ ଏବଂ ଆମେ ଯଦି ହେବ ଆମେ ଲୋକଙ୍କ ମୁହଁରୁ ଯେଉଁ କୁହଁନ୍ତି ମୁହଁ ମୁହଁ କଥାଟା ବେଶି ସମୟ ମାନେ ବହୁତ ଦୂରକୁ ଯାଇଥାଏ ଭାରି ସେମତି ଲୋକଙ୍କୁ ମଧ୍ୟ ସ୍ପ୍ରେଡ଼ କରିକି ଲୋକଙ୍କୁ ମଧ୍ୟ କିଛି ଉପଯୋଗ ବା କରିକି ତାଙ୍କ ଦ୍ୱାରା ମଧ୍ୟ ଅନ୍ୟ ଲୋକଙ୍କୁ ଜଣାଇ ହୁଏ ଏବଂ ଯଦି ଆମେ ଆମ ଅଞ୍ଚଳର ବାହାରକୁ ଜଣେଇବାର ଅଛି ତା'ହେଲେ ଆମେ ଆଜିକା ଦୁନିଆରେ ତ ସୋସିଆଲ ମିଡ଼ିଆ ଗୋଟେ ବଡ଼ ଭୂମିକା ନି ନିର୍ବାହ କରୁଛି ଯେ କିପରି ଭାବେ ମାନେ ମାର୍କେଟିଂ ଫାର୍କେଟିଂ ସବୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଅଧିକାଂଶ ହୁଏ ସେଥିଯୋଗୁଁ ଲୋକମାନେ ଆମେ ଇନଷ୍ଟାଗ୍ରାମ୍ ହେଇଗଲା ୟୁଟ୍ୟୁବ୍ ହୋଇଗଲା ଗୁଗୁଲରେ ଗୋଟେ ୱେବସାଇଟ୍ ହେଇଗଲା ଏହିସବୁ ଜିନିଷ ଆମେ ବ୍ୟବହାର କରିପାରିବୁ ଯାହା ଦ୍ୱାରା କି ଆମ ଜିନିଷଟା ବିଷୟରେ ଲୋକମାନେ ଅଧିକ ଲୋକମାନେ ଜାଣି ପାରିବେ ମାନେ ବାହାରୁ ମଧ୍ୟ ଜାଣିପାରିବେ ଏବଂ ଆମେ ବିଭିନ୍ନ ପ୍ରକାର ଆଡ଼ ତିଆରି କରିପାରିବୁ ମାନେ ଆଡ଼ ଚଲେଇକି ବିଭିନ୍ନ ପ୍ରକାର ଆପରେ ଇଏ କରି ପାରିବୁ ସେଥିଯୋଗୁଁ ଆମେ ଏସବୁ ଜିନିଷ କରି ହେଇପାରିବ ଆମ ଦ୍ୱାରା ମାନେ ଆମେ ଯଦି ଆମକୁ ଯଦି ଅଧିକ ଲୋକ ତା'ର ଏଥିରେ ପଇସା ଖର୍ଚ୍ଚ ହେବ ଏଇଟା ଠିକ୍ କିନ୍ତୁ ଯଦି ଲୋକଙ୍କୁ ଜଣେଇବାର ଅଛି ତା'ହେଲେ ଏହିଭଳି ବାଟରେ ମଧ୍ୟ କରାଯାଇପାରିବ ଉପାୟ ଅବଲମ୍ବନ କରାଯାଇପାରେ ଏବଂ ଯଦି ମୋତେ କାହାଠୁ ଆଇଡ଼ିଆ ନେବାର ଅଛି ତା'ହେଲେ ମୁଁ ବେଶି ତ ମିଡ଼ିଆ ଲୋକମାନଙ୍କୁ ପଚାରିବି ଯେଉଁମାନେ ଖବରକାଗଜର ମାନେ ଅଛନ୍ତି ବା ଯେଉଁମାନେ ନେଉଛନ୍ତି ନ୍ୟୁଜ ଫ୍ୟୁଜ କରୁଛନ୍ତି ସେମାନଙ୍କୁ କିଛି ପରାମର୍ଶ ନେବି ବା ମୋଠୁ ଯେଉଁମାନେ ବହୁତ ବଡ଼ ଲୋକମାନେ ବୟସ୍କ ଲୋକମାନେ ଗୁରୁଜନ ଲୋକମାନେ ସେମାନଙ୍କଠୁ ମଧ୍ୟ ମୁଁ କିଛିଟା ଉପଦେଶ ନେଇକି କାର୍ଯ୍ୟ କରାଇବି ଯାହାଦ୍ୱାରା କି ମାନେ ମୁଁ ଅଧିକ ବି କିଛି ଜାଣି ପାରିବି ଏବଂ କେଉଁଟା ଠିକ୍ କି କେଉଁଟା ଭୁଲ୍ ମଧ୍ୟ ସେ ବିଷୟରେ ମଧ୍ୟ ମୁଁ ଜାଣି ପାରିବି